ହଁ ମୁଁ ସୁଟିଙ୍ଗ ଷ୍ଟାର୍ ବା ଉଲକା ବର୍ଷା ଦେଖିଛି ମୁଁ ତାହାକୁ ଦେଖିଲା ପରେ ବହୁତ ଖୁସି ହେଇଥିଲି କାରଣ ସେଟା ଯେତେବେଳେ ଆକର୍ଶରୁ ଆସୁଥିଲା ସେଟା ବହୁତ ସୁନ୍ଦର ଦେଖାଯାଉଥିଲା ଓ ତାହାକୁ ଦେଖି ମୁଁ ଥରେ ଇଚ୍ଛା କରିଥିଲି କି ମୁଁ ବଡ଼ ହୋଇ ଗୋଟେ ବଡ଼ ମଣିଷ ହେବି ଓ ଗୋଟେ ଭଲ ମଣିଷ ହେବି ଯାହାକି ମୁଁ ଗରିବ ମାନଙ୍କୁ ସାହାଯ୍ୟ କରିପାରିବି ଓ ଯାହାର କିଛି ଅସୁବିଧା ଥିବ ତାହାର ଅସୁବିଧା ମେଣ୍ଟାଇ ପାରିବି ଓ ମୁଁ ବଡ଼ ହେଲେ ଡାକ୍ତର ହେବି ଓ ରୋଗୀମାନଙ୍କର ମାଗଣା ସେବା କରିବି ଓ ଯାହାକୁ କିଛି ବି ଦରକାର ଥିବ ମୁଁ ଯୋଗେଇ ପାରିବି ଏହା ମୁଁ ଦେଖି ଇଚ୍ଛା କରିଥିଲି ଏବଂ ଅନେକ ଇଚ୍ଛା ମଧ୍ୟ ମୁଁ କରିଥିଲି କି ମୁଁ ବଡ଼ ହେଲେ ଏକ ମାନେ ଅଭିନେତ୍ରୀ ମଧ୍ୟ ହେବି ଓ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମରେ କାମ କରିବାକୁ ମୁଁ ମୋର ଇଚ୍ଛା ଓ କାର୍ଯ୍ୟକ୍ରମରେ କାମ କରିବାକୁ ମୋର ଇଚ୍ଛା ଓ ଗୀତ ଗାଇବାକୁ ମଧ୍ୟ ମୋର ଇଚ୍ଛା ମାନେ ଗୋଟେ ଗାୟିକା ମଧ୍ୟ ଗୋଟେ ହେବାକୁ ଇଚ୍ଛା ଅଛି ମୋର